ମୁଁ ବାଇକ୍ ଚଳାଇବା ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନଗୁଡ଼ିକ ହୋଇଛି ଯେମିତିକି ମୁଁ ଗାଡ଼ି ଚଳାଇକି ସ୍କୁଟି ଯେତେବେଳେ ମୁଁ ନେଇକି ଚଳାଇକି ଯାଏ ସେତେବେଳେ ମୋ' ସାମ୍ନାକୁ ଅନ୍ୟ ଲୋକମାନେ ଦ୍ରୁତ ଗତିରେ ମୋ' ସାମ୍ନାକୁ ଆସିଯାଆନ୍ତି ଏବଂ ଛୋଟ ପିଲା ସ୍କୁଲ୍ ଯାଉଛନ୍ତି ସେମାନେ ବି ସେମିତି ମଜା ମସ୍ତିରେ ଟିକିଏ ଜୋର୍ରେ ସାଇକେଲ ଚଲାନ୍ତି ସେ ସମୟରେ ବି ମୋ' ସାମ୍ନାକୁ ଆସିଯାଆନ୍ତି ଏବଂ ବିଭିନ୍ନ ସମୟରେ ରାସ୍ତାଗୁଡ଼ିକ କ'ଣ କାମ ରହୁଛି ବହୁତ ଟାଇମ୍ରେ ତ ସେହି ଟାଇମ୍ରେ ରାସ୍ତା ମଧ୍ୟ ଧକଡ଼ କଚଡ଼ ଏମିତି ଆବଡ଼ା ଖାବଡ଼ା ରାସ୍ତା ଥାଏ ମୁଁ ସେହି ସମୟରେ ଗାଡ଼ି ବି ଠିକ୍ସେ ଚଳାଇପାରେନାହିଁ ଏବଂ ଭୁବନେଶ୍ୱର ଯଦି ଯିବେ ଆପଣ ସେଠାରେ ଟ୍ରାଫିକ୍ ପ୍ରୋବ୍ଲେମ୍ ବହୁତ ମାତ୍ରାରେ ରହିଛି ଏବଂ ଏହି ସବୁ ଆହ୍ୱାନ ଏହି ସବୁ ଟ୍ରେଲ୍ଗୁଡ଼ିକୁ ଆମେ ବାସ ସମ୍ମୁଖୀନ ହେଉଥିବା ଏଗୁଡ଼ିକୁ ଦୂର କରିବାକୁ ହେଲେ ଆମକୁ ପ୍ରଥମେ ତ ଟ୍ରାଫିକ୍ର ନିୟମ ମାନି ଚଳିବା ଉଚିତ୍ ଏବଂ ରାସ୍ତାରେ ହେଉଥିବା କାମଗୁଡ଼ିକୁ ଏଗୁଡ଼ାକୁ ସବୁ ଅତି ମାତ୍ରାରେ ଶୀଘ୍ର ସାରିଦେବା ଉଚିତ୍ ଏବଂ ଆଦି ବିଭିନ୍ନ ପ୍ରକାରର ଓ ହେଲମେଟ୍ ଗୁଡ଼ିକ ପିନ୍ଧି ବାଇକ୍ଗୁଡ଼ିକ ଚଳାଇବା ଉଚିତ୍ ଗାଡ଼ିର କାଗଜ ପତ୍ର ମଧ୍ୟ ଆମେ ଠିକ୍ ରଖିବା ଉଚିତ୍ ଏହି ସବୁ ମାର୍ଗ ଦ୍ୱାରା ଆମେ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରିବା ନାହିଁ